ହ୍ୟାଲୋ ଡ୍ରାଇଭର୍ ଭାଇ ଏଇ ଯେଉଁ ଗତଥର ମୁଁ ଯାଇଥିଲି ପୁରୀକୁ ଯେଉଁ ଆପଣଙ୍କ ଗାଡ଼ି ବୁକ୍ କରିକି ଆମେ ନେଇଥିଲୁ ସେହିଭଳିଆ ପଚିଶ ତାରିଖ ଦିନ ଆଉ ଗୋଟିଏ କଲ୍ ଅଛି ମଥୁରା ଯିବାର ଅଛି ବୁଝିଲେନା ତ ମୋର ପୁରା ଫ୍ୟାମିଲି ଯିବେ ଆଉ ତେଣୁ କେତେ କ'ଣ ପଇସା ନେବେ କ'ଣ କରିବେ ଏବଂ ଠିକ୍ ଟାଇମ୍ରେ ପହଞ୍ଚିଥିଲେ ଭଲ ହୁଅନ୍ତା ଆଉ ପଚିଶ ତାରିଖ ଦିନ ଆପଣ କଲ୍ ବୁକ୍ ନାହିଁ ତ ଦେଖନ୍ତୁ ଆଉ ପଚିଶ ତାରିଖ ଦିନ ମୋର ନିହାତି ଦରକାର ତେଣୁ ଆପଣ ପଚିଶ ତାରିଖ ଦିନ ଆମ ଘରକୁ ଆସିଲେ ଯିବା ଆଉ ପଚିଶ ତାରିଖ ଦିନ ମଥୁରା ଯାଇକି ତା'ପରେ ଛବିଶ ସତେଇଶ ତାରିଖ ଦିନ ଫେରିବୁ ଆଉ